ଆଇ ଆଇ ଟି ଆଇ ଆଇ ସି ଏକ ସୁଲଭ ଜିନ କୋର୍ସମାନେ ଯେନ୍ଟା କୋର୍ସମାନ ଏଇଟା ବଡ଼ ବଡ଼ କୋର୍ସମାନେ ସୁଲଭ କୋର୍ସମାନେ ବଡ଼ ବଡ଼ଟା ଏବଂ ଏଇ କୋର୍ସମାନେ ବଡ଼ ବଡ଼ ପିଲାମାନେ ଏଇଟା କୋର୍ସମାନେ ଷ୍ଟୁଡେଣ୍ଟମାନେ କରି ଯାଉଛନ୍ ଆର୍ ଏଇ କୋର୍ସମାନକୁ ଯଦି ସମ୍ପୂର୍ଣ୍ଣ ଭଲସେ ଯଦି ନାଇଁ କରିପାରୁଛନ୍ ବୋଲେ ସେମାନେ ବେକାରୀ ହେଇକରି ରହିଯାଉଛନ୍ ଆର୍ ଏଇ ବେକାରୀ ହେଇକରି ରହିଗଲା ତାମାନେ ଘର ଲୋକେ ପୋଷି ନାଇଁ ପାରୁଛନ୍ ତାମାନେ ପୁରାପୁରି ବେକାରୀ ହେଇକରି ରହିଯାଉଛନ୍ ଏଇ କୋର୍ସ କର୍ବାର